ହ୍ୟାଲୋ ଟ୍ରାନ୍ସପୋର୍ଟ ଏଜେନ୍ସିରୁ କହୁଥିଲେ ମୁଁ ମୋ ସାଙ୍ଗ ସ ସାଙ୍ଗମାନଙ୍କ ସହିତ ପୁରୀ ଯିବି ବୋଲି ଗୋଟେ କ୍ୟାବଟିଏ ବୁକ୍ କରିଥିଲି

କ୍ୟାବ୍ର ସିଟ୍ କଭର୍ ଚିରା ଅଛି ଆଉ ହର୍ଣ୍ଣ ମଝିରେ ମଝିରେ ବାଜୁନି କ୍ୟାବ୍ଟା ବିଲ୍କୁଲ୍ ଭଲ ନାହିଁ ହେଲେ ଆମେ ଯିବାର ଅଛି କ୍ୟାବ୍ ବୁକ୍ କରିଲି ସେଥିପାଇଁ ଆମେ ସମସ୍ତେ ବାଧ୍ୟ ହେଇକି ଯାଉଥିଲୁ ଯିବା ବେଳକୁ ରାସ୍ତାରେ ହଠାତ୍ କ'ଣ ହେଲା କ୍ୟାବ୍ଟା ହଠାତ୍ ପମ୍ପଚର୍ ହେଇଗଲା ପମ୍ପଚର୍ ହେଲା ପରେ ଆମେ ସେ ଡ୍ରାଇଭର୍ ନାଁ ହେଉଛି ସୁରେଶ ହେଲେ ଆମେ ସୁରେଶ ଭାଇକୁ କଇ କହିଲୁ ଏବେ ପମ୍ପଚର୍ ହେଇଗଲା ଏବେ ଆମେ ଆପଣ କେମିତି ନେବେ ହେଲେ ସେ ସୁରେଶ ଭାଇ ପମ୍ପଚର୍ଟା ଠିକ୍ କରୁନାହାନ୍ତି ଜଲ୍ଦି ଆଉ ତାଙ୍କେ କ'ଣ କାହା ସହିତ ଗପୁଛନ୍ତି ହେଲେ ଆମେ ଯେଉଁ କ୍ୟାବ୍ଟା ବୁକ୍ କଲୁ ଆମେ ବୁଲିବାକୁ ଯିବୁ ହେଲେ ଆମର ଡେରି ହେଉଛି ଏବେ ଆମେ କ'ଣ କରିବା ମୁଁ ସେ ସୁରେଶ ଭାଇକୁ କେତେ ରିକ୍ୱେଷ୍ଟ୍ କରୁଛି ହେଲେ ସେ ମୋ କଥା କିଛି ଶୁଣିନାହାନ୍ତି ସେ କିଛି ରିଏକ୍ସନ୍ ଦେଉ ନାହାନ୍ତି ହେଲେ ଆମେ କ'ଣ କରିବୁ ଆପଣ ଦେଖନ୍ତୁ ଟିକେ ଜଲ୍ଦି ତାଙ୍କୁ ଆଉ ଗୋଟେ କ୍ୟାବ୍ ପଠାନ୍ତୁ ନହେଲେ ଆପଣ କ'ଣ କରିବେ ଦେଖନ୍ତୁ ଟିକେ ଜଲ୍ଦି ଆମର ବିଷୟରେ ଭାବନ୍ତୁ ଆଉ ଗୋଟେ ନୂଆ କ୍ୟାବ୍ଟିଏ ନହେଲେ ମେକାନିକ୍ ଗୋଟେ ପଠାଇ ଦିଅନ୍ତୁ ଯେଉଁଟାକି ଆମ ଗାଡ଼ିକୁ ଠିକ୍ଠାକ୍ କରିବେ ରଖୁଛି